ହ୍ୟାଲୋ ହ୍ୟାଲୋ ଭାଇ ମୁଁ ରମେଶଚନ୍ଦ୍ର ସ୍ଵାଇଁ କହୁଛି ଆପଣ କେଉଁଠି ଅଛନ୍ତି ମୁଁ ବା ଆପଣ ମୁଁ ବା ଆମ ଘର ପାଖରେ ଠିଆ ହେଇଛି ଆପଣ କେଉଁଠି ଅଛନ୍ତି ଓହୋ ଆପଣ ସେ ବରଗଛ ପାଖରେ ଅଛନ୍ତି କି ସେ ବରଗଛ ଆଗକୁ ଟିକିଏ ଆସନ୍ତୁ ହଁ ଆସନ୍ତୁ ଆସନ୍ତୁ ହଁ ଆସନ୍ତୁ ଗୋଟେ ସ୍କୁଲ୍ ଘର ପଡ଼ିଲା କି ଆଜ୍ଞା ଗୋଟେ ସ୍କୁଲ୍ ଘର ପଡ଼ିଲା ହଁ ହଁ ସେ ସ୍କୁଲ୍ ଘର ଆଗକୁ ଆଉ ଆସନ୍ତୁ ଆସନ୍ତୁ ଆଗରେ ଦେଖନ୍ତୁ ଗୋଟେ ମାହାଦେବ ମନ୍ଦିର ଅଛି କି ହୁଁ ପୁରା ସିଧାରେ ଆସନ୍ତୁ ଗୋଟେ ମାହାଦେବ ମନ୍ଦିର ଅଛି କି ହଁ ହଁ ପହଞ୍ଚିଲେ ମାହାଦେବ ମନ୍ଦିର ପାଖରେ ମାହାଦେବ ମନ୍ଦିର ଟିକିଏ ଆଗକୁ ଆସନ୍ତୁ ହୁଁ ହଁ ଆଉ ଆଗକୁ ଆସନ୍ତୁ ଆଉ ଆଗକୁ ଆସନ୍ତୁ ହଁ ଗୋଟେ ମାର୍କେଟ୍ ପଡ଼ିଲାକି ହଁ ମାର୍କେଟ୍ ଡାହାଣ ପଟକୁ ସିଧା ଆସନ୍ତୁ ହଁ ଆସିଲେ ହଁ ସେଇଠି ଜଣେ ବିଜୟ ସାହୁ ନାମରେ ଗୋଟେ ଗ୍ରୋସୋରୀ ଦୋକାନ ଅଛି ସେ ଗ୍ରୋସୋରୀ ଦୋକାନ ପାଖରେ ମୁଁ ରେଡ଼୍ କଲର୍ ଜ୍ୟାକେଟ୍ ପିନ୍ଧିକି ଠିଆ ହେଇଛି ଆସନ୍ତୁ ଆପଣ ଆସନ୍ତୁ ହଁ ପୂରା ଏକା ସିଧାରେ ଆସନ୍ତୁ ହଁ ହଁ ହଁ ଆପଣଙ୍କୁ ଦେଖିଲି ଦେଖିଲି ଦେଖିଲି ଭାଇ ଦେଖିଲି ହଁ